ଆମ ଘରେ ଆମ ଘରେ ଆମର ଗୋପାଳନ କରୁ ଆଉ ଗୋମାତାଙ୍କର ଆମେ ବହୁତ ଭଲସେ ଯତ୍ନ ନେଉ ଗୋମାତାକୁ ଆମେ ଗାଈ ବୋଲି କହିଥାଉ ଗାଈଟିକୁ ରଖିବା ତା'ର ଯତ୍ନ ନେବା ସହଜ ଜିନିଷ ନୁହେଁ କିନ୍ତୁ ଆମକୁ ସେଥିରେ ଯେଉଁ ଭଲ ଲାଗେ ଆଉ ସେମାନେ ଆମକୁ ପ୍ରତିବର୍ଷ ଗୋଟେ ଗୋଟେ ନୂତନ ତାଙ୍କ ଶିଶୁ ପ୍ରଦାନ କରି ବାଛୁରୀ ସେମାନେ ବି ବହୁତ ଆମକୁ ଖୁସି ଦିଅନ୍ତି ଆଉ ସେମାନଙ୍କୁ ଆମେ ବିଲକୁ ଚରାଇବାକୁ ନେଉ ସେମାନଙ୍କର ଯତ୍ନ ନେଉ ଗାଧୋଇ ଦେଉ ସେମାନେ ପୋଖରୀକୁ ନେଇ ତାଙ୍କୁ ଘସି ଘାସି ଗାଧୋଇଦେବା ସେମାନଙ୍କୁ ରଖିବା ଆଉ ସେ ବି ଆମର କିଛି କମ୍ ବି ଉପକାର କରନ୍ତିନି ବହୁତ କିଛି ଉପକାର କରୁଛନ୍ତି ଆମର ସେମାନେ ଯେଉଁ ଗାଈ ଯେଉଁ କ୍ଷୀର ଟିକିଏ ଦେଉଛି ସେ କ୍ଷୀରରୁ ଆମେ ଛେନା ଦହି ଲବଣୀ ଏମିତି ପନିର ବି ବହୁତ ପ୍ରକାର ଜିନିଷ କାମରେ ଲଗାଇ ପାରୁଛୁ ଯାହା ଦ୍ୱାରା ଆମେ ପଇସା ଲାଭ ହେବ ଆଉ ଗୋମାତାଙ୍କ ମଳରେ ଗୋବରରେ ଘର ଲିପିବାଠାରୁ ଆରମ୍ଭ କରି କୌଣସି ପୂଣ୍ୟ କାମ ଆରମ୍ଭ କଲାବେଳେ ସେ ଜିନିଷକୁ ବ୍ୟବହାର କରୁଛୁ ତେଣୁ ଆମେ ପରିଷ୍କାର ପରିଚ୍ଛନ୍ନତାକୁ ବହୁତ ରଖୁ ଆଉ ସେମାନେ ଯେଉଁ ଗୁହାଳରେ ରହୁଛନ୍ତି ପବନ ଯାତାୟାତ ପାଇଁ ଭେଣ୍ଟିଲେଟର୍ଟିଏ ଲଗାଇଛୁ ଆଉ ତା'ପରେ ଆମର ପଙ୍ଖା ଫ୍ୟାନ୍ଟେ ଚାଲିଛି ଆଉ ସେମାନେ ଶୋଇବା ପାଇଁ ରହିବା ପାଇଁ ପକ୍କା ଟିକିଏ କରିଛୁ କାରଣ ସେମାନଙ୍କ ଗୋଡ଼ ତ ପଶୁ ନା ସେମାନଙ୍କ ପାଇଁ ଧଡ଼ ଧଡ଼ିଆ ଢଳେଇ ଭଳି ପକ୍କାଟେ କରିଛୁ ଯାହା ଦ୍ୱାରା ସେ ଶୋଇପାରିବେ ଆଉ ସେମାନଙ୍କ ଯତ୍ନ ଆମେ ବହୁତ ଭଲ ଭାବେ ନେଉଛୁ କାରଣ ସେମାନଙ୍କୁ ଆମେ ନିଜ ମା' ଭଳି ଦେଖି ଆସୁ କାରଣ ଗୋମାତା ହେଉଛନ୍ତି ଆମ ମା' ପରି ତେଣୁ ଆମେ ପଶୁମାନଙ୍କର କାରଣ ଯେଉଁମାନଙ୍କୁ ଆମେ ଗୃହପାଳିତ ପଶୁ ଭାବେ ବ୍ୟବହାର କରୁଛୁ ସେମାନେ ଯତ୍ନ ଯଦି ନ ନେବା ଆଉ ରଖିବା କ'ଣ ଲାଭଦାୟକ ହେବ